ହଁ ରୀତା

ହଁ ଏମିତି ବସିଥିଲି ଚାଲୁନୁ ଯିବା ହଁ ତୁମ ଘରେ କିଏ କିଏ ଯିବେ ହଁ ମୋ ଘରେ ବି ମୋ ସ୍ୱାମୀ ଯିବେ ମୋ ପୁଅ ଯିବ ମୋ ଶାଶୁ ଶଶୁର ଯିବେ ଗୋଟିଏ ବଲେରୋ କରିଦେବା ଆଉ ପଇସା ଆଦାୟ କରିଦେବା ଯିବା ଆଉ ବୁଲିକି ଆସିବା ଆଉ ହଁ ଗାଡ଼ି ଭଡ଼ା ନେବ ହଜାର ଟଙ୍କା ଆଉ ତୁ କ'ଣ ଜିନିଷ କିଣିବୁ ସେହି ଅନୁସାରେ ତୁ ପଇସା ନେବୁ ତା'ପରେ ଛୁଆ ଖର୍ଚ୍ଚ କରିବେ ହଁ ଚାଲ ଯିବା ମୁଁ ବି କିଣିବି ହିଲ୍ ହଳେ କିଣିବି ତା'ପରେ ଆମେ ଯିବା ଟିକିଏ ଠାକୁରଙ୍କ ମନ୍ଦିର ଦର୍ଶନ କରିବା ତା'ପରେ ଆମେ ଟିକିଏ ଖାଇବା ଗୁପ୍ ଚୁପ୍ ଖାଇବା ଆଉ ଟିକିଏ ସେହି ବାଲିଯାତ୍ରାରେ ପାର୍କ ଅଛି ବୁଲିବା ଟିକିଏ ଆଜି ମଜା କରିକି ଆସିବା ହଁ ଯାହା ହେଲେବି ତ ଗୋଟିଏ ଗାଡ଼ିରେ ଯାଇଛେ ସମସ୍ତେ ଗୋଟିଏ ଦିନ ଖୁସି ମଜା କରିବା ମୁଁ ବି କିଛି କିଣିବି ତୋ ସହିତ ମୁଁ ବି କିଛି ବୁଲିକି ଏଞ୍ଜୟ କରିବି ହଁ ପଇସାପତ୍ର ତ ମୁଁ ନେଉଛି ଯଦି ବା ତୋ ପାଖରେ ଅଧିକ ଥିବ ମୁଁ ତୋ ପାଖରୁ କିଛି ନେଇ ଆସିଥିବି ପରେ ତୋତେ ଦେଇଦେବି ଭଲ ଶାଢ଼ୀ ଥିଲେ ଆମେ ତୋର ଗୋଟିଏ ମୋର ଗୋଟିଏ ଆଉ ମୋ ନଣନ୍ଦ ପାଇଁ ବି ମୁଁ ଗୋଟିଏ ନେଇଆସିବି ଡିସକାଉଣ୍ଟରେ ତ ମିଳିଲେ ଭଲ କଥା କିଛି ଦିନ ଭଲ ନ ପଡ଼ିଲେ ବି ଶାଢ଼ୀ ଆମେ କିଛି ଦିନ ତ ବ୍ୟବହାର କରିପାରିବା ମୋ ପୁଅର ବି ଯନ୍ତ୍ରବାକ୍ସଟା ଆଣିବି ଆଉ ମୋ ପୁଅର ବି ଆଉ କିଛି ଖାତା ଅଛି ଆଉ ଗୋଟିଏ ୱାର୍ଡ଼ ବୁକ୍ ଟେ ଆଉ ଗୋଟିଏ ଯେଉଁ ଡିକ୍ସନାରୀ ଗୋଟିଏ ଭଲ ବହି ଦେଖିକି ମୋ ପୁଅ ପାଇଁ ଆଣିବି ଆଉ ଦହିବରାରେ ବାଲିଯାତ୍ରାରେ ଧୂଳି ଉଡ଼ଉଥିବ ଆମେ ଦେଖିକରି ଛୁଆଙ୍କ ପାଇଁ ଭଲ ଖାଦ୍ୟ ଆଣିବା ନ ହେଲେ ଭଲ ହୋଟେଲ ଦେଖିକରି ଆଣିବା ହଁ ହଲୋ କରୋନା ଗୋଟିଏ ଏମିତି ରୋଗ ଆସିଲା ବହୁତ ଲୋକଙ୍କୁ ମାରିଦେଲା କିନ୍ତୁ ବର୍ତ୍ତମାନ ତ ଭଲ ହୋଇଗଲାଣି କଣ୍ଟ୍ରୋଲରେ ହୋଇ ଆସିଲାଣି ଆମେବି ଯାଇକି ବୁଲି ପାରିବା ନାହିଁ ଗୋଟିଏ ଦିନ ତ ଯାଉଛେ ବୁଲିକି ତ ଖାଇଦେଇ କରି ଆସିବା ଆଉ ତ ସମସ୍ତେ ସପରିବାର ଯାଉଛେ ଘରେ ତ କିଛି ରୋଷେଇ କରିବାକୁ ପଡ଼ିବନି ଆମେ ବୁଲିକି ରାତି ହେଉ ଆସିବା ଗାଡ଼ି ତ ନେଇକି ଯାଉଛେ ହେଉ ଠିକ ଅଛି